ଏ ସାଙ୍ଗ ଆମେ ଯେଉଁ ଯାଇନଥିଲୁ ଗତ ଦୁଇ ସପ୍ତାହ ତଳେ ପ୍ୟାଣ୍ଟ କିଣିବାକୁ ତ ସେ ସେଦିନ ତ ବହୁତ ଭଲ ଲାଗୁଥିଲା ସେ ପ୍ୟାଣ୍ଟ କିନ୍ତୁ ଆଜି ସଫା କରିକି ପିନ୍ଧିଲା ବେଳକୁ ବହୁତ କ ରଙ୍ଗ ଛାଡ଼ି ଯାଉଛି ଆଉ ତାର ସୁତା ବି ଭଲ ନାହିଁ ଘରେ ବି ମୋତେ ବହୁତ ଗାଳି କଲେ ତୁ ସେଦିନ କେମିତି କହିଲୁନୁ ଆଜି ଆଉ କହୁଛୁ ଭଲ ହେଇ ଭଲ ପଡ଼ିବନି ବୋଲି କହୁଛୁ ଆଉ ଏବେ ମୁଁ କ'ଣ କରିବି କିଣି ତ ସାରିଲିଣି ତ ପିନ୍ଧିବାକୁ ପଡ଼ିବ ତ ସେ ଦୋକାନରେ ବି ବହୁତ ମୂଲ୍ୟ ବି କହିଲେ ତାର ଆଉ ତାର ବହୁତ କହିଲେ ଆଉ ମୂଲ୍ୟ ତ ବହୁତ ପଡ଼ିଲା ତ ଆଉ ସେ ଦୋକାନ ବି ଆଉ ଯିବାନି ତ ତ ଆ ସେଦିନ ଏକା କହିଥିଲେ ଭଲ ହୋଇଥାନ୍ତା ତୁ ତ ସେଦିନ କହିଲୁନୁ ଏମିତି ପଡ଼ିବ ସେମିତି ପଡ଼ିବ ଆଜି କହୁଛୁ ଏବେ ମୁଁ କ'ଣ କରିବି ତାହେଲେ ଏବେ ତ ଆଉ ଫେରେଇ ବି ତ ହେବନି ନା ଦୋକାନରେ ତ ପିନ୍ଧିବାକୁ ଯେମିତି ହେଲେ ବି ତ ପିନ୍ଧିବାକୁ ପଡ଼ିବ ହେଉ